ହ୍ୟାଲୋ ରାଜୁ ଭାଇ ମୁଁ ନିରୁ କହୁଥିଲି ଏକଚୋଲୀ ମୁଁ ତ ଖୋର୍ଦ୍ଧାରେ ରହୁଛି ମୁଁ ମୋ ବାପା ମା ଭାଇ ଏମାନେ ସବୁ ଭୁବନେଶ୍ୱର ଆସିବେ ବୋଲି ବାହାରିଛନ୍ତି ମୋର ଜନ୍ମଦିନ ଅଛି ତ ତାଙ୍କୁ ଟିକେ ନେଇ ଆସିଥାନ୍ତେ କି ଭଲ ହୋଇଥାନ୍ତା କେତେ ଗାଡ଼ିଭଡ଼ା କେତେ କହୁଛନ୍ତି କହିଲେ ହଜାର ନାହିଁ ମ ଆଉ ଟିକେ କମ କରୁନାହାନ୍ତି ହେଉ ସେହି ନଅ ଶହ ଆଠ ଶହ ଭିତରେ କରନ୍ତୁ ଆଉ ମୋ ନମ୍ବରଟା ଲେଖିଥାନ୍ତୁ ଡବଲ ନାଇନ ଥ୍ରୀ ଏଇଟ ଫାଇଭ ଏଇଟ ଫାଇଭ ସେଭେନ ସିକ୍ସ ୱାନ ରାସ୍ତାରେ ଟିକେ ଦେଖିଚାହିଁ କି ଆଣିବେ ବାପା ଆମର ବୃଦ୍ଧ ଲୋକ ତାଙ୍କର ଦେହ ବି ଭଲ ନାହିଁ ଟିକେ ଗାଡ଼ି ବାଗେଇକି ଚଲେଇକି ଆଣିବେ ତା'ପରେ ଯଦି ବା ରାସ୍ତାରେ କିଛି ସୁବିଧା ଅସୁବିଧା ଭଲ ମନ୍ଦ ହେଲା ମୋତେ ଏହି ନମ୍ବର ମୋ ନମ୍ବରରେ କଲ୍ କରିବେ ବାକି ଯଦି ରାସ୍ତାରେ ତାଙ୍କୁ କିଛି ଖାଇବା ହେଲା କି ଭୋକ ଶୋଷ ଲାଗିଲା ଆପଣ ଟିକେ ତାଙ୍କୁ ସୁବିଧାରେ କିଣି ଦେଇଦେବେ ତା'ପରେ ଆପଣ ଯଦି ଘରଟିକି ଆସିକରି ମୋତେ ୟେ କରିଦେଲେ ମୁଁ ଆପଣଙ୍କୁ ଆପଣଙ୍କ ଭଡ଼ା ପଇସା ଦେଇଦେବି